ଆମ ଆଖପାଖ ଅଞ୍ଚଳରେ ଥିବା ଦୁର୍ଗ କିମ୍ବା ପ୍ରସାଦ ଗୁଡ଼ିକର ନାମ ହେଉଛି ବାରବାଟୀ ଦୁର୍ଗ ଆଉ କଟ କଟକର ବାଲିଯାତ୍ରା ହେଉଛି ଏକ ଐତିହାସିକ ସ୍ଥାନ ଓ ମହଲ ହେଉଛି ରଣପୁରରେ ଥିବା ରାଜମହଲ ଓ ନୟାଗଡ଼ରେ ଥିବା ରାଜମହଲ ଏହି ବାରବାଟୀ ଦୁର୍ଗକୁ ନଅଶହ ସତାଅଶୀ ଖ୍ରୀଷ୍ଟାଦ୍ଧରେ ମର୍କତ କେଶରୀ ନିର୍ମାଣ କରିଥିଲେ ଏହି ବାରବାଟୀର ଏହି ଦୁର୍ଗର ଐତିହାସରେ ଇତିହାସରେ ଅଧିକ ଗୁରୁତ୍ୱ ରହିଛି ଏହି ଦୁର୍ଗ ପାଇଁ ଲଢ଼େଇ କରିବାକୁ ଆସିଥିବା କଳାପାହାଡ଼ ଏହି ଯୁଦ୍ଧରେ ରାଜାଙ୍କୁ ହରାଇ ମଧ୍ୟ ଏହି ଦୁର୍ଗକୁ ଅଧିକାର କରିପାରିନଥିଲା କି ତାର ଚିହ୍ନବର୍ଣ୍ଣ ଇତିହାସରେ ଆଉ ମିଳୁନାହିଁ କଟକର ବାଲିଯାତ୍ରାରେ ଟିକୁ ସାତ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ଏହି ଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଲୋକ ଆସିଥାନ୍ତି ଏହି ଯାତ୍ରା ହେଉଛି ପୃଥିବୀ ପ୍ରସିଦ୍ଧ ଏହି ତାପରେ ସାଧବ ପୁଅମାନେ ଏ ନଦୀ ଦେଇକି ବାଣିଜ୍ୟ କରିବା ପାଇଁ ବିଭିନ୍ନ ଦେଶ ବିଦେଶକୁ ଯାଉଥିଲେ